ଆମ ଗ୍ରାମରେ ସାଂସ୍କୃତିକ ପର୍ବପର୍ବାଣି ହୁଏ ସେଥିମଧ୍ୟରୁ ହନୁମାନ ଜୟନ୍ତୀ ଆମର ଯେଉଁ ସଂକୀର୍ତ୍ତନ ଉତ୍ସବ ସେଥିରେ ଆମର ନୃତ୍ୟଗୀତ ପରିବେଷଣ ହୁଏ ଏହି ନୃତ୍ୟଗୀତ ପରିବେଷଣ ହେବା ଫଳରେ ଲୋକମାନେ ଏହାକୁ ଉପଭୋଗ କରନ୍ତି ଏବଂ ଆନନ୍ଦ ଅନୁଭବ କରନ୍ତି କାହିଁକି ନା ଏଇଟା ଆମ ସଂସ୍କୃତିର ପ୍ରତିବର୍ଷ ହୁଏ